ଦୁଇହଜାର ଉଣେଇଶି ମସିହାରେ ଚୀନରୁ ଗୋଟିଏ ମହାମାରୀ ଭୂତାଣୁ ଜନିତ ରୋଗ ଆସିଥିଲା ଓ ଏହି ରୋଗରେ ବହୁତ ଲୋକ ଆକ୍ରାନ୍ତ ହୋଇଥିଲେ

ବହୁତ ଲୋକ ମୃତ୍ୟୁବରଣ କରିଥିଲେ କେହି ଘରୁ ବାହାରୁ ନଥିଲେ ଏବଂ ଯେତେବେଳେ ଘରୁ ବାହାରୁ ଥିଲେ ଯେତେବେଳେ ଘରୁ ବାହାରବାର୍ ସମୟରେ ମାସ୍କ ପିନ୍ଧିକି ବାହାରୁଥିଲି ଏବଂ ସେହି ସମୟରେ ଲକ୍ଡାଉନ୍ ବି ପଡ଼ିଥିଲା ଏବଂ କେହି କାମ ମଧ୍ୟ କରିବାକୁ ଯାଉନଥିଲେ ଏବଂ ଯାହାଫଳରେ ସମସ୍ତେ ଅନେକ କଷ୍ଟରେ ରହୁଥିଲେ ଓ ଏହି କୋଭିଡ଼ ସମୟରେ ଲୋକେ ଖାଇବାକୁ ପାଉନଥିଲେ ଏବଂ କୋଭିଡ଼ ସମୟରେ ଘରୁ ବାହାରିବା ସମୟରେ ମାସ୍କ ଲଗାଇ ସବେ ଘରୁ କେଉଁ ଜାଗାକୁ ବାହାରୁ ଥିଲେ କୋଭିଡ଼ ସମୟରେ ନିଜ ଗାଁରୁ ଅନ୍ୟ ଗାଁକୁ ଯାଇ ନି ପାରୁଥିଲେ ନିଜର ଗାଁରେ ରହିକରି ସବୁ କରୁଥିଲେ